ଆମ ଅଞ୍ଚଳରେ ସବୁ ସୁବିଧା ଅଛି ହଁ ସବୁ ସୁବିଧା ଅଛି ହୋଟେଲ୍ ବି ସୁବିଧା ଅଛି ହଁ ସବୁ ଅସୁବିଧା ଅଛି ଆମର ଏଠି ଗଣେଶପୂଜା ବି ହୁଏ ଲକ୍ଷ୍ମୀପୂଜା ବି ହୁଏ ଆଉ ମନ୍ଦିର କେଇଟା ଅଛି ଆମର ସବୁ ସୁବିଧା ଅଛି ଆମର ଏଇଟା ପାଖରେ ବେଶୀ ମାନେ କମ ବାଟ ନାହିଁ ଆଉ ଏଠି ଶିବ ମନ୍ଦିର ଅଛି ଜଗନ୍ନାଥ ମନ୍ଦିର ଅଛି ଲକ୍ଷ୍ମୀ ମନ୍ଦିର ବି ଅଛି ଆମର ଏଠି ସବୁ ମନ୍ଦିର ଅଛି ଆଉ ସବୁ ହଁ ସବୁ ମିଳେ ଗାଡ଼ି ଗାଡ଼ି ସୁବିଧା ବି ହୋଟେଲ୍ ଖାଇ ଖାଇବା ବି ସବୁ ସୁବି ମାନେ ଖାଇବା ଅନୁସାରେ ରେଟ୍ ଆଉ ହଉ ପାଞ୍ଚ ଜଣଙ୍କ ପାଇଁ ରଖା ମାନେ ବ୍ୟବସ୍ଥା କରିଦେବା ହଉ ହଉ ହଉ ହଁ ହଁ କରିବେ